ହ୍ୟାଲୋ ଆଜ୍ଞା ଆପଣ ବଜାଜ୍ ହୋଟେଲ ମ୍ୟାନେଜର କହୁଛନ୍ତିକି ମୁଁ ଆଜି ମୋ' ନାଁ ହେଲା ଅମ୍ରିତ୍ ବେହେରା ଜାଗା ନା ହେଲା ବିଲାଆଡ଼ି ମୁଁ ଆଜି ଆପଣଙ୍କ ରେଷ୍ଟରୁରାଣ୍ଟରୁ ଖାଦ୍ୟ ଡେଲିଭରି ପାଇଁ ଆପ୍ଲାଏ କରିଥିଲି ଆପଣ ଖାଦ୍ୟ ସବୁ ହେଲା ଭାତ ଡାଲି ତରକାରୀ ଅଣ୍ଡା ତରକାରୀ ମାଛ ତରକାରୀ ଆପଣଙ୍କ ଡେଲିଭରି ବୟ୍ ମୋତେ ଦି ଘଣ୍ଟା ପୂର୍ବରୁ ଡେଲିଭରି ପାର୍ଶଲଟା ଦେଇକି ଗଲେ ମୁଁ ତାପରେ ଯେତେବେଳେ ଆପଣଙ୍କ ଡେଲିଭରି ପ୍ୟାକେଟଟା ଖୋଲିଲି ସେତେବେଳେ ଦେଖିବାକୁ ପାଇଲି ଯେ ପାର୍ଶଲ ବଦଳରେ ଅନ୍ୟ ସବୁ ଖାଦ୍ୟ ସାମଗ୍ରୀ ଥିଲା ଏହା ଯୋଗୁଁ ମୋର ବହୁତ ଟାଇମ ଲଷ୍ଟ ହେଲା ଆପଣ ଯେତେ ଶୀଘ୍ର ପାରିବେ ଆପଣ ଆପଣଙ୍କ ଡେଲିଭରି ବଏଙ୍କୁ ମୋ ପାଖକୁ ପଠାଇ ଡେଲିଭରି ସାମଗ୍ରୀ ସବୁ ଚେଞ୍ଜ କରି ଦିଅନ୍ତୁ ମୋ ଖାଇବା ଖାଦ୍ୟ ବହୁତ ଜଲଦି ଦିଅନ୍ତୁ